ଆଜିକାଲି ଭାରତରେ ଆଉ ପୂର୍ବ ପରି ପରିବେଶ ଦେଖିବାକୁ ମିିଳୁନାହିଁ କାରଣ ଏହା ଧୀରେ ଧୀରେ କ୍ଷୟ ହୋଇଯାଉଛି ଜଙ୍ଗଲରେ ଥିବା ଗଛଖୁଟ ଏବେ କାଟି ଦିଆଯାଉଛି ତେଣୁ ଜଙ୍ଗଲ ସଫା ହୋଇଯାଉଛି ଲୋକମାନଙ୍କୁ ଶୁଦ୍ଧ ଅମ୍ଳଜାନ ମିଳିପାରୁନାହିଁ ଯାହା ଦ୍ୱାରା ପରିବେଶ ପ୍ରଦୂଷଣ ହେଉଛିି ବିଭିନ୍ନପ୍ରକାର ଗ୍ୟାସ୍ ବିଭିନ୍ନପ୍ରକାର କମ୍ପାନୀରୁ ବାହାରୁଥିବା ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷିତ ହେଉଛି ଯାହା ଫଳରେ ଲୋକମାନେ ପରିବେଶର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନଦୀ ନଦୀ ଜଳ ପାହାଡ଼ ପର୍ବତ ଆଦି କ୍ଷୟ ହୋଇଯାଉଛି ଚାଷ ଜମିରେ ରାସାୟନିକ ଔଷଧ ପ୍ରୟୋଗ କରିବା ଚାଷ ଜମି ଉର୍ବର ହ୍ରାସ ପାଉଛିି ଏବଂ ମାଟିର ଉର୍ବର ମଧ୍ୟ ହ୍ରାସ ପାଉଛିି ପ୍ରକୃତି ଧୀରେ ଧୀରେ ନଷ୍ଟ ହେବାରେ ଲାଗୁଛି ବର୍ଷ ବର୍ଷା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ହେଉନାହିଁ ବର୍ଷା ଋତୁରେ ବର୍ଷା ହେଉନାହିଁ ଶୀତ ଋତୁରେ ଶୀତ ହେଉନାହିଁ ଋତୁଗୁଡ଼ିକ ନିଜର ନିଜର ସମୟରେ ସେହି ପ୍ରକାର ଅନୁଭୂତ ହେଉନାହିଁ ଗ୍ରୀଷ୍ମ ଋତୁରେ କେତେବେଳେ ବର୍ଷା ହୋଇଯାଉଛିି ବର୍ଷାରେ କେତେବେଳେ ଖରା ହୋଇଯାଉଛି ଓ ଶୀତରେ କେତେବେଳେ ବର୍ଷା ମଧ୍ୟ ହୋଇଯାଉଛି ତାହା ବି କହିହେବ ନାହିଁ ସେହି ଋତୁ ସେହି ସମୟରେ ଠିକ୍ ଠିକ୍ ଭାବରେ କାର୍ଯ୍ୟ କରୁନାହିଁ କାରଣ କାରଣ ପରିବେଶ ଭଲ ରହୁନାହିଁ ତେଣୁ ପରିବେଶ ଭଲ ରହିଲେ ନଦୀ ଜଳ ଜଙ୍ଗଲ ପର୍ବତ ପାହାଡ଼ ସମୁଦ୍ର ଚାଷ ଜମି ମାଟି ସମସ୍ତ ଭଲ ରହିବ ଏବଂ ଋତୁ ମଧ୍ୟ ତା'ର ସମୟ ଅନୁଯାୟୀ ପରିବର୍ତ୍ତନ ହେବ ଏଠାରେ ଋତୁ ପରିବର୍ତ୍ତନ ହେଉନାହିଁ କାରଣ ପରିବେଶ ପ୍ରଦୂଷଣ ଯୋଗୁଁ ବାୟୁମଣ୍ଡଳରେ ବିଭିନ୍ନ ଗ୍ୟାସ୍ ରହିଯାଉଛି ତେଣୁ ଋତୁ ପରିବର୍ତ୍ତନ ସଠିକ୍ ଭାବରେ ହୋଇପାରୁନାହିଁ